ବର୍ତ୍ତମାନ ଆମର ପରିବେଶରେ ବହୁତ ବଦଳିଗଲାଣି ଗଛ ପତ୍ର ପଥର ସବୁ ସରକାରୀ ସବୁ ସରକାରୀ ହେଇଗଲାଣି ବର୍ତ୍ତମାନ ବହୁତ ଗରମ ଲାଗୁଛି ପାଣି ବି ପାଣି ବି ଆମ ପୁରା ମିଳୁନି ଏମିତିକି ଆମର ବହୁତ ପଥର ଜଙ୍ଗଲ ଥଙ୍ଗଳ ଜଙ୍ଗଲ ଥିଲା ଆମର ବହୁତ ହାବ ଉପରେ ବହୁତ ଭଲ ଲାଗୁଥିଲା ଏବେ ବର୍ତ୍ତମାନ ଗଭର୍ନମେଣ୍ଟ ଗଛ ପତ୍ର ପଥର ଗଛ ପତ୍ର ସବୁ ଗଛ ଡାଳ ସବୁ ନେଇଯିବାର ଏମିତି ବହୁତ ପରେଶାନୀ ହେଉଛି ଆଉ ଆମର ଶୀତଦିନେ ଯଦି ଆମେ ପନିପରିବା ଲାଗୁଛୁ ଆମେ ପାଖରେ ପାଖି ସେଥିପାଇଁ ବି ପାଣି ଟିକେ ଆମେ ଟିକେ ବହୁତ କମ ପଡ଼ୁଛି ସେଦିନ ସବୁ ପ୍ରକାର ପନିପରିବା ଆମେ ଲଗାଇଥାଉଛୁ ପାଣି ଟିକେ ସୁଥ ପାଇପାରୁନାହିଁ